କୃଷକ ମାନେ ଆଖପାଖ କୁକୁଡ଼ା ରକ୍ଷକମାନେ ସେମାନଙ୍କ କୁକୁଡ଼ାକୁ କିପରି ଉନ୍ନତ ମାନର କରିବା ପାଇଁ ହେଲେ ପାଖରେ ଥିବା ପଶୁ ଡାକ୍ତରଙ୍କ ପରାମର୍ଶ ଏବଂ ନିକଟସ୍ଥ ଯେଉଁ ମାନେ ଫାର୍ମ ସେମାନଙ୍କ ସହିତ ସଂଯୋଗ ରଖିବା ଏବଂ ତା ପରିବର୍ତ୍ତେ ସେମାନେ ଶାଗୁଣା ଏବଂ ପଶୁପତି କମ୍ପାନୀ ସହିତ ଯୋଗାଯୋଗ କରିବା ଏହି ସମୟରେ ଚୟନ କରିବା କିଛି ଜିନିଷମାନ୍ୟ ଉନ୍ନତ ମାନର ପାଇପାରିଥାଉ ଏବଂ ଏକନିଶାଣରେ ହେଲେ ଶାରୀରିକ ଗୁଣ ଇତ୍ୟାଦି ପାଇଁ ଛୋଟ ଛୋଟ ପଶୁ ମାନଙ୍କ ପାଇଁ ସ୍ୱତନ୍ତ୍ର ଘର ଏବଂ ସେମାନେ କିପରି ଉନ୍ନତମାନର ରହିପାରିବେ ଏବଂ ସେଥିପାଇଁ ସେମାନଙ୍କୁ ଯତ୍ନ ନେବା ଦରକାର ଏବଂ ସେମାନଙ୍କ ପାଇଁ ଔଷଧ ବିଭିନ୍ନ ପ୍ରକାର ଚିକିତ୍ସା ଏବଂ ବାୟୁ ଚଳାଚଳ ଏବଂ ସୂର୍ଯ୍ୟର ପ୍ରକୋପ ଦେଖାଯାଏ ଏବଂ ସେମାନେ ବି ଅତ୍ୟଧିକ ସୂର୍ଯ୍ୟ ପ୍ରକୋପ ହେଲେ ସେଠିକି କେମିତି ଇଲେକ୍ଟ୍ରିକ ଜିନିଷ ଯାଇପାରିବ ସେଥିମଧ୍ୟ ବ୍ୟବସ୍ଥା କରାଯାଇଥିବ ଏବଂ ଇଲେକ୍ଟ୍ରିକ ଦ୍ୱାରା ସେମାନଙ୍କୁ ବାୟୁ ଚଳାଚଳ ସୁବିଧା ହେବ ଆଲୋକ ପ୍ରଦାନ କରିବା ସୁବିଧା ହେବ ଏହିପରି ହେଲେ ଏବଂ ପ୍ରଜୟନ କ୍ଷମ ସମୟ ଆସିଲେ ପଶୁ ନିକଟସ୍ଥ ପଶୁ ଡାକ୍ତରଖାନାଙ୍କ ସହିତ ବା ଭିଏସଇ କି ଷ୍ଟକ ମ୍ୟାନ ହୁଅନ୍ତୁ ସେମାନଙ୍କ ସହିତ ଯୋଗାଯୋଗ ରଖିବା ଉଚିତ ଏବଂ ସେଥିପାଇଁ ତାଙ୍କର ବିଭିନ୍ନ ପ୍ରକାର ଇଞ୍ଜେକ୍ସନ ଅଛି ଇଞ୍ଜେକ୍ସନ ମାଧ୍ୟମରେ ମଧ୍ୟ ଆଜି କାଲି ଆସୁଛି ବିଭିନ୍ନ ପ୍ରକାର ମେସିନ୍ ମାନଙ୍କ ଦ୍ୱାରା ମଧ୍ୟ ପ୍ରଯୋଜନ ନହେଲେ ମଧ୍ୟ ସେମାନଙ୍କ ଅଣ୍ଡାକୁ ଉଷ୍ମ କରାଯାଇ ପରୀକ୍ଷା କରାଯାଏ